ମୁଁ ଗୋଟିଏ ଗୋଟିଏ ଦିନ ମୁଁ ପୁରୀ ଯାତ୍ରା କରିଥିଲି ଏଇ ଏହି ଯାତ୍ରା ମୁଁ ଟ୍ରେନରେ କରିଥିଲି ମୋର ସବୁଠାରୁ ପ୍ରିୟ ଟ୍ରେନ ଥିଲା ପୁରୁଷୋତ୍ତମ ଏକ୍ସପ୍ରେସ ଏହିଥିରେ ମୁଁ ଏହି ଟ୍ରେନ୍ ଟିରେ ପୁରୀ ଯାତ୍ରା କରିଥିଲି ଏହି ଟ୍ରେନରେ ଯାତ୍ରା କରିବା ବହୁତ ଆରମଦାୟକ ହୋଇଥାଏ କାରଣ ଏହାର ଇଞ୍ଜିନ ବହୁତ ମଜବୁତ ପ୍ରାୟତଃ ଏହା ଚଲାବାଟରେ କେଉଁଠାରେ ଖରାପ ହୋଇନଥାଏ ଏହାର ଇଞ୍ଜିନଟି ଇଲେକ୍ଟ୍ରିକ ମାଧ୍ୟମରେ ଚାଲିଥାଏ ସେଥିପାଇଁ ରାତିରେ କିମ୍ବା ଦିନରେ କରେଣ୍ଟର ପ୍ରବାହର ଅସୁବିଧା ନଥାଏ ଗରମ ହେଲେ ଏହାର ଯେତେ ସବୁ ଫ୍ୟାନ ଲାଗିଥାଏ ତାହା ସବୁ ଭଲରେ ଘୁରୁଥାଏ କୌଣସି ସାଉଣ୍ଡ ମଧ୍ୟ ବା ଶବ୍ଦ ମଧ୍ୟ ହୋଇନଥାଏ ଏଥିରେ ଶୌଚାଳୟ ବ୍ୟବସ୍ଥା ରହିଥାଏ ଯାହା ସମସ୍ତଙ୍କ ନିତ୍ୟକର୍ମ ସାରିବା ପାଇଁ ବହୁତ ସାହାଯ୍ୟ କରିଥାଏ ଏବଂ ଏହାର ଗଦି ବା ସିଟ ଗୁଡ଼ିକ ବସିବା ପାଇଁ ଆରମଦାୟକ ଲାଗେ କାହିଁକି ନା ଏଥିରେ ବହୁତ ଗୁଡ଼ାଏ ଗଦି ବା ତୁଳା ଥାଏ ସେଥିପାଇଁ ଏଇଟା ବସିବା ପାଇଁ ଆରମ ଲାଗେ ଯାତ୍ରାକୁ ଏହା ଯାତ୍ରାକୁ ଆହୁରି ମଧ୍ୟ ଆରମଦାୟକ କରିଦିଏ ପ୍ରାୟତଃ ସେ ଟ୍ରେନରେ ମୁଁ ଯେତେବେଳେ ଯାଏ ମୁଁ ଚେଷ୍ଟା କରେ ଯେମିତି ଝରକା ପାଖରେ ବସିବା ପାଇଁ କାହିଁକି ନା ଝରକା ପାଖରେ ବସିଲେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ମିଳିଥାଏ